ଆମ ଦେଶର ସବୁଠାରୁ କଲିଙ୍ଗ ଷ୍ଟାଡ଼ିୟମକୁ ହକି ଖେଲିବା ପାଇଁ ଯାଆନ୍ତି ଯାହାକି ଆମ ଭାରତର ସବୁଠାରୁ ପ୍ରସିଦ୍ଧ ହକି ହକି ପାଇଁ ବଲ୍ ମଧ୍ୟ ବି ନେଇଥାନ୍ତି ହକି ଖେଲିବାରେ ବହୁତ ଲୋକ ମଧ୍ୟ ଦେଖବା ପାଇଁ ଯାଆନ୍ତି ହକି ପାଇଁ ବହୁତ ଭାରତର ବିଶ୍ୱକ ମଧ୍ୟ ମିଲିଥାଏ ଆମେ ମଧ୍ୟ ମୋବାଇଲରେ ଦେଖିବାକୁ ପାଉଁ ହକି